ଦୁର୍ଗମ ବିଚ୍ଛିନ୍ନ ଗ୍ରାମାଞ୍ଚଳରେ କିଛି ସୁବିଧା ନଥାଏ ଲୋକମାନେ ସେଥିପାଇଁ ମନୋରଞ୍ଜନ ପାଇଁ ଦାସକାଠିଆ ପାଲା ଭଜନ କୀର୍ତ୍ତନ ବି କରନ୍ତି ସେ ସବୁ କରି ଲୋକମାନ ବହୁତ ଆନନ୍ଦିତ ହୁଅନ୍ତି ଲୋକମାନ କରିବା ଦ୍ୱାରା ସୁସମ୍ପର୍କ ବଢ଼େ ସେହି ସୁସମ୍ପର୍କ ଦ୍ୱାରା ବନ୍ଧୁତ୍ଵ ବି ସ୍ଥାପନ ହୁଏ ଏହିମାନେ ଏହିସବୁ କରି ନିଜର ପରିଚୟ ସୃଷ୍ଟି କରନ୍ତି ଆମ ଗାଁ ପାଖରେ ଗୋଟିଏ ଗାଁ ଏସବୁ ଦେଖିବାପାଇଁ ଆମେ ମଧ୍ୟ କେବେ କେମିତି ଯାଉ ଗଲାବେଳେ ରାସ୍ତାଘାଟରେ ସେହି ମନୋରଞ୍ଜନ ଦୃଶ୍ୟ ଦେଖିବାକୁ ମିଳେ